ନିଜ ବଗିଚାରେ ଉଦ୍ଭିଦ ଗୁଡ଼ିକ ଲଗାଇବା ଦ୍ୱାରା ଆମେ ବିନା ସାରରେ କୌଣସି ସାର ନ ଦେଇକି ଆମେ ଗୋଟେ ଭଲ ଜିନିଷ ପାଇପାରିବା ଯେଉଁଟାକି ମାର୍କେଟ୍ରେ ସେଇଟା ହିଁ ମିଳିପାରିବ ନାହିଁ ଯାହାଫଳରେ କି ଆମର ନିଜ ବଗିଚାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଆମେ ନିଜେ ତିଆରି କରିବା ନିଜଠାରୁ ଲଗାଇବା ନିଜ କାର୍ଯ୍ୟ କରିବା ଆମେ ନିଜେ ଭଲ ଜିନିଷ କିଛି ପାଇପାରିବା ସେଇଟା ବହୁତ କାମରେ ଆସେ ବା ଶରୀର ପ୍ରତି ଭଲ ଥାଏ ଯେଉଁଟାକି ସେଇ କାର୍ଯ୍ୟ ଗୁଡ଼ାକ ଆମେ ନିଜ କରିକି ନିଜେ ଲଗାଇବା ନିଜେ ତାକୁ ପାଣି ଦବା ନିଜ ବଢ଼ାଇବା ନିଜ ତାକୁ ଭଲ ଫଳ ଉତ୍ପାଦନ କରିବା ଯାହାଫଳରେ କି ଖାଇବା ଦ୍ୱାରା କୌଣସି ଅସୁବିଧା ହବ ନାହିଁ କିନ୍ତୁ ସେ ସେଭଳି ଭାବେ ଯଦି ବାହାରୁ ଆମେ କିଛି କିଣି ଖାଇବା ଯାହାଫଳରେ ଆମର ବହୁତ କ୍ଷତି ପୂରଣ ହେଇଥାଉଛି